ଆମ ରାଜ୍ୟର ସାଂସ୍କୃତିକ ପରିଚୟରେ ଓଡ଼ିଆ ଭାଷା ନିଶ୍ଚିତ ଭୂମିକା ଗ୍ରହଣ କରେ କାହିଁକିନା ଆମ ରାଜ୍ୟରେ ଓଡ଼ିଶୀ ନୃତ୍ୟ ଅଛି ଛଉ ନୃତ୍ୟ ଅଛି ଝୁମର୍ ନାଚ ଅଛି ଅଷ୍ଟମପ୍ରହରୀ ନୃତ୍ୟ ଅଛି ଆଉ ଗୋଟିପୁଅ ନାଚ ଏ ସବୁ ନୃତ୍ୟ କରିକି ସାଂସ୍କୃତିକ ମୋନରମ କାର୍ଯ୍ୟକ୍ରମ ଚାଲେ ଆଉ ପାଲା ମାଧ୍ୟମରେ ବିଭିନ୍ନ ଏଥର ସେହି କିଶୋରୀ ବାଳିକାମାନଙ୍କୁ ଠିକ ରାସ୍ତାକୁ ଆଣିବା ପାଇଁ ତାଙ୍କୁ ବୁଝେଇବା ପାଇଁ ପରିଷ୍କାର ପରିଛନ୍ନ ହେଉ କମ୍ ବୟଷରେ ବିବାହ ହେଉ ବା ଏସବୁ ବିଷୟ ବି କ'ଣ କରାଯାଏ ନା ପାଲ ପାଲା ମାଧ୍ୟମରେ ତାଙ୍କୁ ବୁଝାଯାଏ ଯେଉଁ ଜିନିଷଟା ମୁହଁରେ ମୁହଁରେ କହିବେ ସେଇଟା ଏତେ ଶିଖିବେନି ବା ରିସିଭ୍ କରିବେନି ପିଲାମାନେ ଯଦି ଆମେ ତାଙ୍କୁ ପାଲା ମାଧ୍ୟମରେ କହୁ ତାହା ବେଶୀ ଗ୍ରହଣୀୟ ହେଇଥାଏ ଗୋଟିଏ ଜିନିଷକୁ ଯାତ୍ରା ମାଧ୍ୟମରେ ବି ଆମେ ତାଙ୍କୁ ଶିକ୍ଷା ଦେଇଥାଇପାରୁ ସେମିତି ଯଦି ଦେଖିବା ସମ୍ବଲପୁରରେ ସମ୍ବଲପୁରୀ ନୃତ୍ୟ ଅଛି ନୂଆଁଖାଇ ଭେଟ୍ଘାଟ୍ କଥା ନୂଆଁଖାଇ ପର୍ବଟା ସମ୍ବଲପୁରରେ ବହୁତ ଭଲ ମାନନ୍ତି ତାଙ୍କର ଯଦି ଆମେ ପର୍ବ କହିବା ସେହି ନୂଆଁଖାଇ ପର୍ବ ହିଁ ଶ୍ରେଷ୍ଠ ଆଉ ଗୀତ କହିଲେ ସେ ସମ୍ବଲପୁରୀ ଗୀତ ହିଁ ପ୍ରଧାନ